ଆମ ବରଗଡ଼ ଯେନ୍ତା ଅଛନ୍ ବାହାରୁ ଯେତେ କବି ଲେଖିଛନ୍ ଭଲ ଭଲ କବି ଲେଖିଛନ୍ ଆଉ ତାକର୍ କବି ପଢ଼୍ବାର୍ ଲାଗି ଭଲ ଲାଗ୍ସି ବୁଝିବାର୍ ଲାଗି ଭଲ ଲାଗୁଛି ସମ୍ବଲପୁରୀରେ ସବୁ ଲେଖିଛନ୍ ଆଉ ଭଲ୍ ଭଲ୍ କବିମାନେ ସବୁ ଲେଖିଛନ୍ ଯେତିକି ବି କବି ଲେଖିଛନ୍ ଆଉ ତାକୁ ବି ଭଲ୍ ଲାଗ୍ସି ଆଉ ଆମର୍ ବରଗଡ଼ର ଚୁମ୍ବଲ୍ ବି ଭଲ୍ ଲାଗ୍ସି ତାକର ସମ୍ବଲପୁରୀ କବିମାନେ ବି ଯେତିକି ଶୁନିବାର୍ ଲାଗି ପଢ଼୍ବାର୍ ଲାଗି ସବୁ ଭଲ୍ ଲାଗୁଛି ତାକର ବହି ଯେତିକି କବି ବହିମାନେ ଅଛି ସବୁଦିନ ଗୋଟେ ଗୋଟେ ପଢ଼ୁଥିଲେ ବେଲେ ବି ମନ ନାଇଁ ଭରେ ବଲଧର ନାୟକର କବି କବିତା ଯେତିକି ଅଛି ଶୁନବାର୍ ଲାଗି ବହୁତ୍ ବହୁତ୍ ଭଲ ଲାଗ୍ସି ଆଉ ଲୋକ ଶୁନାବାର୍ ଲାଗି ବି ଭଲ୍ ଲାଗ୍ସି ଆଉ ଯେତିକି ଅଛନ୍ ଡେଲି ଗୁଟେ ଗୁଟେ କବିତା ତାକୁ ଶୁଣୋଉଥୁସୁ ମୁଁ ଆଉ ତାକର କବି ଶୁନୁଥିଲା ଶୁନୁଥା ବୋଲି ଲାଗ୍ସି ଯେତିକି ବି କବିତା ଯାକ ଶୁଣୁ ଶୁଣୁଥିଲେ ମନ ନାଇଁ ଭରେ ସବୁ ଭଲ୍ ଲାଗ୍ସି